କୃଷି କାମ୍ ଲାଗି ଲଙ୍ଗଲ୍ ହଉଛେ ଏକ ନମ୍ବର୍ ଇହାଦେ ଲଙ୍ଗଲ୍ ଯୁଏଡ଼ ଏନ୍ତେ ହି କରି ଇ ଟା ନେଇ କରି ଚାଷ୍ କରାଯାଇସି ହଲ୍ କେ ନେଇ କରି କିନ୍ତୁ ଇହାଦେ ସବୁ ଟ୍ରାକ୍ଟର୍ ଫ୍ରାକ୍ଟର୍ ଆଧୁନିକ ଯୁଗ ହେଇ ଗଲାନ ବୋଲି କରି ଇହାଦେ ଟ୍ରାକ୍ଟର୍ ର ବେଶୀ ଇ ଟା ହଉଛେ ଟ୍ରାକ୍ଟର୍ ଦ୍ଵାରା ଧାନ୍ ମଡ଼ା ଯାଉଛେ ଧାନ୍ କଟା ଯାଉଛେ ଧାନ୍ ମଡ଼େଇ କରି ସବୁ ସେଇ ଖଲା ନୁ ଘର୍ କେ ବି ଆନି କରି ଥୁଇ ଦଉଛି ସେଥିର୍ ଲାଗି ବୋଲି କରି ଟ୍ରାକ୍ଟର୍ କେ ଆମେ ଇହାଦେ ବେଶୀ ବ୍ୟବହାର କରୁଛୁ ଆର୍ ଆମର୍ ଯେନ ପୁରୁଣା ଜିନିଷ୍ମାନେ ଥିଲା ଲଙ୍ଗଲ୍ ଯୁଏଡ଼ ଇ ସବୁ ଆର୍ ହେତକି ଇହାଦେ କାମ୍ ରେ ନା ଲାଗବାର୍ ଇହାଦେ ଆମର୍ ଟ୍ରାକ୍ଟର୍ରେ ବେଶୀ କାମ୍ ହଉଛେ ଚାଷ୍ ନୁ ସବୁ ପ୍ରତ୍ୟକ କାମ୍ ଟ୍ରାକ୍ଟର୍ ଦ୍ଵାରା ହେଇପାରୁଛି ଆର କେନ୍ସି କାମ୍ ଗୁଟେ ରହିଯିବାର୍ ଏନ୍ତା ଗୁଟେ ଚାନ୍ସ ନାଇଁ ନ ସବୁ ଟ୍ରାକ୍ଟର୍ ଦ୍ଵାରା ହଉଛେ ହଲ ବି ଦରକାର୍ ନାଇଁ କରବାର୍ ଖାଲି ଇହାଦେ ଲୋକ ଗାଈ ରଖିକରି ଗାଈର କ୍ଷୀର ପିଉଛନ୍ ଆରୁ ଟ୍ରାକ୍ଟର୍ ଦ୍ଵାରା ସବୁ ଚାଷ୍ ବାସ କରି କରି ସମସ୍ତେ ଠିକ୍ ରେ ଅଛନ୍